ବର୍ଷ ବର୍ଷ ଧରି ଭାରତର ମନୋରଞ୍ଜନ ଶିଳ୍ପ ବହୁତ ମାତ୍ରାରେ ବିକଶିତ ହେବାରେ ଲାଗିଛି ଯେପରିକି ଆଗରୁ ଲୋକମାନେ ତ ଟି ଭି ଦେଖୁନଥିଲେ ସେମାନେ ନିଜର ମନୋରଞ୍ଜନ କରିବା ପାଇଁ ରେଡ଼ିଓର ମାଧ୍ୟମ ବ୍ୟବହାର କରୁଥିଲେ ପରେ ପରେ ରେଡ଼ିଓ ପରେ ପରେ ଟିଭିର ବ୍ୟବହାର ସେମାନେ ଜାଣିଲେ ଯାହାଫଳରେ ସେମାନେ କଳା ଧଳା ପ୍ରଥମେ କଳା ଧଳା ପିକ୍ଚର୍ ଦେଖିପାରିଲେ ପର ମୁହୂର୍ତ୍ତରେ ସେମାନେ କଳା ଧଳା ପିକ୍ଚର୍ ଦେଖି ସାରିବା ପରେ ସେମାନେ ବର୍ତ୍ତମାନ ରଙ୍ଗୀନ ସିନେମା ମଧ୍ୟ ଦେଖିପାରୁଛନ୍ତି ଏହିପରି ଭାବରେ ଲୋକମାନେ ନିଜର ମନୋରଞ୍ଜନ କରିପାରୁଛନ୍ତି ଭାରତର ଲୋକମାନେ ପ୍ରାୟତଃ ନ୍ୟୁଜ୍ ଫିଲ୍ମ ସିରିଏଲ୍ ରିଆଲିଟି ସୋ ଏସବୁ ଦେଖିବାକୁ ବହୁତ ପସନ୍ଦ କରନ୍ତି